ଆମ ଅଞ୍ଚଳରେ ପ୍ରସିଦ୍ଧ କଲେଜ୍ ବାରିପଦା ଠାରେ ଅଛି ଯେ ଯେ ଆମ ମହାରାଜା ପୂର୍ଣଚନ୍ଦ୍ର କଲେଜ୍ ଏ ଏବଂ ଆମ ପାଖପାଖି ବହୁତ ସ୍ଥାନରେ ସେମିତି ଛୋଟମୋଟ କଲେଜ୍ ଅଛି ଆମ ବେତନଟୀ ବ୍ଲକ୍ରେ ମଧ୍ୟ ବେତନଟୀ ସ୍ଥାନରେ ଗୋଟିଏ କଲେଜ୍ ଅଛି ସେଠାରେ ମୋର ନଣନ୍ଦ ଗୋଟିଏ ପାଠ ପଢ଼େ ଆଉ ସେଠାରେ ବହୁତ ସୁନ୍ଦର ଶିକ୍ଷା କରାଯାଏ ଆଉ ବି ବାରିପଦା ଅଟୋନୋମୋସ୍ କଲେଜ୍ରେ ମଧ୍ୟ ମୋର ଗୋଟେ ଝିଆରୀ ପାଠ ପ୍ଲସଟୁରେ ପାଠ ପଢ଼େ ସେଇଠି ମଧ୍ୟ ବହୁତ ବଢ଼ିଆ ଭାବରେ ପାଠପଢ଼ା ହୁଏ ଆଉ ସେଠାରେ ପାଠପଢ଼ା ଝିଅକୁ ଆମ ଘରେବି ଆମେମାନେ ବହୁତ ଖୁସି ଆଉ ଏମିତି ସରକାରୀ ବେସରକାରୀ ବହୁତ କଲେଜ୍ ଅଛି ସେମାନ କିନ୍ତୁ କିନ୍ତୁ ବାରିପଦା ସହରର ମହାରାଜା ପୂର୍ଣଚନ୍ଦ୍ର କଲେଜ୍ ପ୍ରସିଦ୍ଧ ଆଉ ସେ ସେଠାରେ ପାଠ ପଢ଼ିବା ପଢ଼ା ମଧ୍ୟ ବହୁତ ଭଲ ଭାବରେ ହୁଏ ସେଠାରେ ମୋର ଝିଆରୀ ଗୋଟେ ପଢ଼ୁଥିବାରୁ ଆମେ ବହୁତ ଖୁସି ହୁଏ ଆଉ ସେ ମଧ୍ୟ ଭଲ ପାଠ ପଢ଼େ ହ ଆମେ ବି ଆମେ ବି ଭାବିଛେ ସିଏ ବି ସିଏ ସେଠାରେ ଭଲରେ ଭଲ ପଢ଼ି ଭଲ ମାର୍କ ରଖୁ ଆଉ ସିଏ ମଧ୍ୟ ଗୋଟେ ଭଲ ଚାକିରୀ କରୁ